ମୁଁ କ୍ୟାମେରା ସହିତ ସେଲ୍ଫି ଉଠାଇବାରେ ବହୁତ ପସନ୍ଦ କରେ କାରଣ ସେଲ୍ଫି କ୍ୟାମେରା ମୋର ଫେଭରାଇଟ୍ ଅଟେ ତେଣୁ ମୋତେ ବହୁତ ପସନ୍ଦ ସେଲ୍ଫି କ୍ୟାମେରାରେ ଫଟୋ ଉଠାଇବା ପାଇଁ କାହିଁକି ସେଲ୍ଫି କ୍ୟାମେରାରେ ହିଁ କ୍ୟାପଚର ଭଲ ହୁଏ ଫଟୋ ତେଣୁ କରି ମୋତେ ଇଚ୍ଛା ସେଲ୍ଫି କ୍ୟାମେରାରେ ଫଟୋ ଉଠାଇବା ପାଇଁ